ହଁ ଏକ ପୁସ୍ତକ ଅଛି ଯେ ହେଉଛି ଇଂରାଜୀ ଏହା ଅତ୍ୟାଧିକ ଉଚ୍ଚାରଣ ମଧ୍ୟ କରାଯାଇଛି ଯେଉଁ ଇଂରାଜୀ ପୁସ୍ତକ ରହୁଛି ଇଂରାଜୀର ଯେଉଁ ରହିଲେ ଶିକ୍ଷକ ମୋତେ ଇଂରାଜୀ ପରିବା ପଢ଼ିବା ପାଇଁ ସୁପାରିଶ ଦିଅନ୍ତି ଏବଂ ମୋତେ ଇଂରାଜୀ ବୁଝିବାକୁ ମଧ୍ୟ କୁହନ୍ତି ଇଂରାଜୀ ମୋତେ ବୁଝିବାକୁ ଭଲ ଲାଗେନା ଏବଂ ମୋତେ କୌଣସି କାରଣରୁ ଇଂରାଜୀ ମୋତେ ପସନ୍ଦ ଲାଗେ ନାହିଁ ଇଂରାଜୀକୁ ପଢ଼ିବାକୁ ମୋତେ ଭଲ ଲାଗେ ନାହିଁ ଏବଂ କି ଇଂରାଜୀ ବିଷୟରେ ମଧ୍ୟ ଜାଣିବାକୁ ମଧ୍ୟ ମୋତେ ଭଲ ଲାଗେ ନାହିଁ